ମୁଁ ମୋର ଜଣେ ପ୍ରିୟ ସାଙ୍ଗର ଜନ୍ମଦିନରେ କିଛି ଉପହାର ଦେଇପାରିନଥିଲି ସେଥିପାଇଁ ମୁଁ ମୋ ମନରେ ଥିବା ତାପାଇଁ ଭଲପାଇବା ଓ ସ୍ନେହ ଶ୍ରଦ୍ଧାକୁ ଗୋଟିଏ ଗଦ୍ୟ ମାଧ୍ୟମରେ ଗୋଟେ କବିତା ମାଧ୍ୟମରେ ଲେଖିକି ତାକୁ ଦେଇଥିଲି ଏହି କବିତାଟିକୁ ସେ ପଢ଼ି ବହୁତ ଖୁସି ହେଇଥିଲା ଆଉ ସେ ବୁଝିପାରିଥିଲା ଯେ ମୁଁ ତାକୁ ବନ୍ଧୁତା ହିସାବରେ କେତେ ଭଲପାଏ ଆଉ ସେହି କବିତାଟିକୁ ପଢ଼ି ସେ ବହୁତ ମୋତେ ପ୍ରଶଂସା କରିଥିଲା ଆଉ ବହୁତ ଖୁସି ହେଇଥିଲା ଆଉ ସେ ମୋତେ ବହୁତ ସାରା କହିଥିଲା କି କି ମୋ ଜନ୍ମଦିନର ସବୁଠୁ ଭଲ ଉପହାର ତୁ ମୋତେ ଦେଇଛୁ ଆଉ ସେ କବିତାଟା ବି ବହୁତ ସୁନ୍ଦର ଥିଲା ଆଉ ତା ମନକୁ ବି ପାଇଥିଲା ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା କି ମୋର ଟିକିଏ ପରିଶ୍ରମରେ ପରିଶ୍ରମର ମୂଲ୍ୟ ସେ ବୁଝିପାରିଲା ଆଉ କିଛି ଦାମୀ ଉପହାର ନଦେଇ ମଧ୍ୟ ସେ ମୋ ଏଇ ଛୋଟ ଉପହାରଟିକୁ ପୂରା ହୃଦୟର ସହିତ ଗ୍ରହଣ କରିଥିଲା ସେଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା